ଆମ ଦେଶର ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଟ ହେଉଛି କଳାର କଳାନ୍ତକ ସଂସ୍କୃତି କଳା ସଂସ୍କୃତି ବଜାୟ ରଖିବା ପାଇଁ ସାମାଜିକ ନାଟକ ଦୁଆାରୀ ନାଟକ ଚଢ଼େଆ ଚଢ଼େଆଣୀ ନାଟକ ନୂଟ ନୃତ୍ୟ କରି ଦଳ ନାଚକୁ ବଜାୟ ରଖିଛନ୍ତି ଓ କଟକ ବାଲେଶ୍ୱର ଢେଙ୍କାନାଳ ଗଣେଶ ପୂଜା ଓ ଅନ୍ୟାନ୍ୟ ରଜ ରଜ ସଂକ୍ରାନ୍ତି ଦିନ ବହୁ ପରିମାଣରେ ସମସ୍ତ ପ୍ରକାର କଳା ସଂସ୍କୃତି ବଜାୟ ରଖିବା ପାଇଁ ଅପରା ନାଟକ ଶିଖନ୍ତି ଓ ଅପେରା ଦେଖିବା ପାଇଁ ବହୁତ କଳା ଆଜିକାଲିକାର କଳା ବଜାୟ ରଖିବା ପାଇଁ କଳା ସଂସ୍କୃତିକି ବଜାୟ ରଖିବା ପାଇଁ ଟିକେଟ୍ କାଟି ଲୋକମାନେ ବହୁ ପରିମାଣ ରେ ଦେଖିବା ପାଇଁ ଯାଆନ୍ତି କଳା ସଂସ୍କୃତି ହେଉଛି ଆମ ଦେଶର ଭବିଷ୍ୟତ କଳା ଯଦି ନାହିଁ ମଣିଷର ଜୀବନ ମଧ୍ୟ ବ୍ୟର୍ଥ ତେଣୁକ କଳା ସଂସ୍କୃତି ସଙ୍ଗୀତ ମୁଁ ମୋର ବହୁ ପରିମାଣରେ ପସନ୍ଦ ଓ ବଜାୟ ରଖିଛି ମୁଁ କଳା ପ୍ରେମୀ ଓଡ଼ିଆ ଭାଷା ଓ ଓଡ଼ିଆ ସଙ୍ଗୀତ ମଣିଷ ଜୀବ ଜୀବନର ପରିବର୍ତ୍ତନକୁ ଆଗେ ବଢ଼ାଇଛି ତେଣୁକରି କଳା ଆମ ଜୀବନର ଭବିଷ୍ୟତ